ଶିକ୍ଷା ସାଂସ୍କୃତିକ ପ୍ରଥାକୁ ପ୍ରଭାବିତ କରୁଛି କାରଣ ଅନ୍ଧବିଶ୍ୱାସ ରୋଗ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ କରୁଛି ଯେ ଦରକାର ଜଣ ଗୋଟେ ସ୍ତ୍ରୀ ଲୋକଟା ଆମ ଘରକୁ ଆସିଲା ତାକୁ କହୁଛନ୍ତି ଯେ ତାର କିଛି ନଜର ପଡ଼ିବା ରହିଛି ସେ ଆମ ପିଲାଙ୍କୁ ଦେଖିଦେଲେ ଆମ ପିଲାଙ୍କ ଉପରେ ନଜର ପଡ଼ିବ ତାଙ୍କର ଦେହ ଖରାପ ହବ ଜ୍ୱର ହବ ଇ ଇଏ ଗୋଟଏ ଅନ୍ଧବିଶ୍ୱାସ ଜାତିପ୍ରଥା ବିଭିନ୍ନ ଜାତିପ୍ରଥା ଯୋଗୁଁ ମଧ୍ୟ ଶିକ୍ଷାରେ ପ୍ରଭାବିତ ହୋଇଥାଏ ଜାତିପ୍ରଥା ହେଲା ଯଦି ବ୍ରାହ୍ମଣ ଧୋବା ଏସବୁ ଯୋଗୁଁ ଜାତିପ୍ରଥା ଯୋଗୁଁ ମଧ୍ୟ ମଧ୍ୟ ସିଏ ହେଉଛି ଧୋବା ସିଏ ଆମକୁ ଛୁଇଁଦେଲେ ଆମ ଜାତି ଏ ହେଇଯିବ କିନ୍ତୁ ଜାତି ନଷ୍ଟ ହେଇଯିବ କିନ୍ତୁ ଜଗନ୍ନାଥଙ୍କ ପାଖରେ ଶ୍ରୀକ୍ଷେତ୍ରରେ ଜାତିପ୍ରଥାରେ ଭେଦଭାବ ନଥାଏ ସେଥି ସେଠି ସମସ୍ତେ ଉଚ୍ଚ ଜାତି ନୀଚ୍ଚ ଜାତି ସମସ୍ତେ ଯାଇକି ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି ତେଣୁ ଜାତିପଥାର ଭେଦଭାବ ମଧ୍ୟ ଶିକ୍ଷାକୁ ପ୍ରଭାବିତ କରିଥାଏ ଛୁଆଁ ଅଛୁଆଁ ସେହିଭଳି ଛୁଆଁ ଅଛୁଆଁ ମଧ୍ୟ ସେ ନୀଚ ଜାତି ସେ ମତେ ଛୁଇଁ ଦେଲେ ମୋର ମୋ ଜାତି ନଷ୍ଟ ହେଇଯିବ ମୋତେ ନୀଚ ଜାତିଠାରୁ ଦୂରେଇକରି ରହି ଏଗରୁ ଓ ସେ ସେଇ ଲୋକଙ୍କ ହାବଭାବ ଚାଲିଚଳନ ଛୁଆଁ ଅଛୁଆଁ ଭେଦଭାବକୁ ମଧ୍ୟ ଶିକ୍ଷା କ୍ଷେତ୍ରକୁ ପ୍ରଭାବିତ କରିଥାଏ ବଳିପ୍ରଥା ବଳିପ୍ରଥା ହେଉଛି ଖରାପ ଆଉ ଭଲ ବଳିପ୍ରଥା ଯଦି ଜୀବବଳି ଦିଆଯାଏ ସେଇଟା ହେଉଛି ଖରାପ କିନ୍ତୁ ମା'ଙ୍କ ପାଖରେ ପାଣି ପଖାରୁ ବଳି ଦିଆଯାଏ ସେଟା ମା'ଙ୍କ ପାଇଁ ଶୋଭା କାର୍ଯ୍ୟ ହୋଇଥାଏ କିନ୍ତୁ ଜୀବ ଭଳି ଯୋଗୁଁ ସେଟା ଖରାପ ପ୍ରଭାବ ପକେଇଥାଏ